ଆଜି ହେଉଛି ଆଧୁନିକ ଯୁଗ ସବୁ କିଛି ପ୍ରଯୁକ୍ତି ବିଦ୍ୟାର ହୋଇଥାଏ ତେଣୁ ସବୁ କ୍ଷେତ୍ରରେ ଏବେ ବ୍ୟବହାର କରାଯାଏ ଟେଲର ମଧ୍ୟ ସବୁ କ୍ଷେତ୍ରରେ ବ୍ୟବହାର କରାଯାଏ ପତ୍ରିକା ଛପା ଛପାଇଯାଇ ଅନେକ ଦାମ ପାଇଁ ଯେ ବ୍ୟବହାର କରାଯାଏ